ଆଜିକାଲି ଯୁଗରେ ସହରରେ ଚାଷ ହେଉଛି ଗାଁରେ ବି ଚାଷ ହେଉଛି ଗାଁରେ କ'ଣ ଆମ ସହର ଗାଁ ଭିତରେ ଫରକ୍ କ'ଣ ଆମ ଗାଁ ଗହଳିରେ ଯେମିତି ବାଡ଼ି ବଗିଚାରେ ଚାଷ କରାଯାଉଛି ସହରରେ କ'ଣ ଏମିତି ଛାତ ଉପରେ କୁଣ୍ଡିଆ କୁଣ୍ଡିଆ ବାଲି ଫାଲି ବସ୍ତା ଡବା ଡବିରେ ଏମିତି ଗଛଫଛ ଲଗଉଛନ୍ତି ଆମର କ'ଣ ଗାଁ ଗହଳିରେ କ'ଣ ବଗିଚାରେ କ'ଣ ବଡ଼ ବଡ଼ ଗଛମାନଙ୍କ ସବୁ ଲଗେଇ ପାରିବୁ ଯେମିତି ଆମ୍ବ ଗଛ କଦଳୀ ଗଛ ପଣସ ଗଛ ବେଲ ଗଛ ଏମିତି ସବୁ ଆମେ ନଡ଼ିଆ ଗଛ ଏସବୁ ବି ବିଭିନ୍ନ ପ୍ରକାର ମାନେ ଗଛ ଜାତୀୟ ଫଳ ଆମେ ଖାଇପାରୁ ଛାତ ଉପରେ କ'ଣ ନା ଯେଉଁମାନେ ବାଲି ବସ୍ତାରେ ଯେମିତି ଛାତ ଉପରେ ଲଗେଇବେ ସେମିତି କୁସୁମ ଗଛ ଲଗେଇବେ କି ଲଙ୍କା ଗଛ କି କାକୁଡ଼ି ଗଛ ଜହ୍ନି ପନିପରିବା ଏମିତି ଲଗେଇବେ ବେଶୀ ମାନେ ହାଇଟ୍ ଗଛ କିଛି ଲଗେଇ ପାରିବେନି ଛୋଟ ଛୋଟ ଗଛ ସବୁ ଲଗେଇ ପାରିବେ ବଡ଼ ଗଛ ଲଗେଇ ପାରିବେନି ଗାଁ ଗାଁରେ କ'ଣ ନା ବାଡ଼ିରେ ଯେତେ ବଡ଼ ଗଛ ହେଲେ ବି କିଛି ନାହିଁ ଆମର ଉପରକୁ ହାଇଟ୍ ଉଠିପାରିବ ଚ ମାନେ ଗଛଟା ବି ମୋଟା ହେଇପାରିବ ଫୁଲିପାରିବ ଛାତ ଉପରେ ଯେତେ ଯେଉଁ ଗଛ ବି ଲଗେଇ ପାରିବ ତାର ତା' ପାଇଁ କ'ଣ ସାର ଔଷଧ ପାଣି ଠିକ୍ ଟାଇମରେ ବି ନଦେଲେ ସେ ଗଛ କ'ଣ ଝାଉଁଳି ପଡ଼ିବ ଶୁଖିଯିବ ମାଟିରେ ଯେଉଁ ଗଛଟା ଯେମିତି ଲାଗିବ ଯେମିତି ବାଡ଼ି ବଗିଚାରେ ଯେଉଁ ଗଛଟା ଲାଗିବ ସେଇଟା କ'ଣ ଗୋଟେ ଦିନ ପାଣି ଦେଲେ ବି ଚଳେଇିବ କି ପାଣି ଟୋଟାଲ ନଦେଲେ ବି ସେ ବାହାର ବର୍ଷା ପାଣି ପବନ ସେଇଟା ଗଛଟା ବଢ଼ିଯିବ କିନ୍ତୁ ଛାତ ଉପର ଗଛରେ କ'ଣ ରେଗୁଲାର ହି ବି ପାଣି ଦେବାକୁ ପଡ଼ିବ ଡେଲି ଡେଲି ପାଣି ଦେବାକୁ ପଡ଼ିବ କାରଣ ସେଇଟା ମା ତା' ତଳେ ମାଟି ନାହିଁ ସେଟା ଡବା କି ପ୍ଲାଷ୍ଟିକ୍ କି କି ସିମେଣ୍ଟର ଯେଉଁ ଜିନିଷର ଲାଗୁଛି ସେଥିପାଇଁକି ଗାଁ ଫରକ ଏତିକି କ'ଣ ଗାଁରେ ଆମର ସୁବିଧା ଗାଁରେ ହେଉଛି କ'ଣ ଗଛଟା ଲଗେଇବ ସହରରେ ହେଉଛି ଯେଉଁମାନଙ୍କର ଜାଗା ନାହିଁ ସେମାନେ ହେଉଛି ଛାତ ଉପରେ କି ଫୁଲ ଫୁଲ ଗଛ ଲଗେଇ ପାରିବେ ଆଉ କିଛି ବେଶୀ ବଡ଼ ବଡ଼ ଗଛ ଲଗେଇ ପାରିବେନି